ହଁ ହ୍ୟାଲୋ ହଁ କୁହନ୍ତୁ ହଁ ମୋର ରହୁଛି ସୋମବାରରୁ ଶୁକ୍ରବାର କୁହନ୍ତୁ କ'ଣ ହେଲା ଆପଣଙ୍କର ଆଜ୍ଞା ଜର ହେଇଛି କେତେ ଦିନ ହେଲାଣି ଜର କ'ଣ ମେଡ଼ିସିନ୍ ଖାଇଛନ୍ତି କିଛି ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣ କ'ଣ ବ୍ଲଡ଼୍ ଟେଷ୍ଟ କିଛି କରିଛନ୍ତି କି ମେଡ଼ିକାଲ୍ ଅବସ୍ଥା ଭଲ ଅଛି ସବୁ ଡକ୍ଟରମାନେ ଅଛନ୍ତି କିଛି ପ୍ରୋବ୍ଲେମ୍ ନାହିଁ ଆପଣ କ'ଣ ବ୍ଲଡ଼୍ ଟେଷ୍ଟ କରିଛନ୍ତି ଆଚ୍ଛା ଠିକ୍ ଅଛି ମୁଁ ତ ସୋମବାରରୁ ଶୁକ୍ରବାର ରହୁଛି ଆପଣ ଗୋଟେ କାମ କରନ୍ତୁ ମେଡ଼ିକାଲ୍ ଆସିକି ଗୋଟେ ଆଉଟଡ଼ୋରରୁ ଗୋଟେ ଟିକେଟ୍ କାଟିଦେବେ

ତା' ପରେ ଆପଣଙ୍କର ସେଇଠି ଜର ପାଇଁ କେଉଁ ଡିପାର୍ଟମେଣ୍ଟ କ'ଣ ଦେଖାଇବେ ଆପଣ ସେଇଠି ଡକ୍ଟରମାନେ ବି ଅଛନ୍ତି ଆପଣ ସେଇଠି ରେଫର୍ କରିଦେବେ ଆପଣ ଆରାମସେ ଯାଇକି ଦେଖେଇ ପାରିବେ ନାଁ ନାଁ ନାଁ ଆମ ପାଖରେ କିଛି ଅଧିକ ପଇସା ନାହିଁ ଚଳିବ ଅଧିକ ପଇସା ନାହିଁ ସବୁଆଡ଼େ ଯେମିତି ଏଇଟି ଆମ ପାଖରେ ବି ସେଇଆ ସେଇଠୁ ଆପଣ ଆଉଟଡ଼ୋରକୁ ଗଲେ ଆପଣ ଆଉଟଡ଼ୋର ଯାଇକି ଗୋଟେ ଟିକେଟ୍ କାଟିବା ଆପଣଙ୍କ ନାଁ ଆଡ଼୍ରେସ୍ ଫୋନ୍ ନମ୍ବର ଦେଇକି ଆପଣଙ୍କୁ କ'ଣ ହେଇଛି କହିଲେ ସେମାନେ ଆପଣଙ୍କୁ ଡିପାର୍ଟମେଣ୍ଟ ରେଫର୍ କରିବେ ଠିକ୍ ଅଛି ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କୁ କ'ଣ ଟେଷ୍ଟରେ କ'ଣ ବାହାରିଛି କି ଜାଣିଛନ୍ତି ନା ଆଗରୁ କାହାକୁ ଦେଖାଉଥିଲେ କି ଡକ୍ଟର ଆଚ୍ଛା ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ କାଲି ସକାଳେ ଆପଣ କାଲି ସକାଳେ ଆସିପାରିବେ ଦେଖାଇବା ପାଇଁ ଆଚ୍ଛା ଠିକ୍ ଅଛି ଆପଣ ତା' ହେଲେ କାଲି ସକାଳେ ଗୋଟେ କାମ କରନ୍ତୁ ସକାଳ ଦଶଟା ବେଳକୁ ଆସନ୍ତୁ ମେଡ଼ିକାଲ୍ ମୁଁ ସେଇଠି ଥିବି ଆପଣ ଗୋଟେ ଆଉଟଡ଼ୋରରେ ଗୋଟେ ଟିକେଟ୍ କାଟିଦେବେ ତା'ପରେ ଡ଼କ୍ଟର ଆପଣଙ୍କୁ କ'ଣ କହୁଛନ୍ତି କେଉଁ ଡିପାର୍ଟମେଣ୍ଟ ସେହି ହିସାବରେ ଆପଣଙ୍କର ଚେକ୍ଅପ୍ଟା କରିବେ ଏବଂ ସେଇ ମେଡ଼ିସିନ୍ଟା ବି ନେବେ ଆପଣ ଯଦି ବ୍ଲଡ଼୍ ଟେଷ୍ଟ କରିବେ କହିବେ ଯଦି ଆପଣ କରିବେ ବ୍ଲଡ଼୍ ଟେଷ୍ଟ ଆଉ ଥରେ ଆଚ୍ଛା ହଉ ଠିକ୍ ଅଛି ଆପଣ ତା'ହେଲେ କାଲି ସକାଳେ ଦଶଟା ବେଳକୁ ଆସିବେ ମନେ କରିକି ଆପଣଙ୍କୁ କେତେ ଦିନ ହେଲାଣି ଜର ପାଞ୍ଚ ଛଅ ଦିନ ଆଚ୍ଛା ହଉ ଆପଣ ତା'ହେଲେ କାଲି ସକାଳେ ଆସନ୍ତୁ ମୁଁ ଆପଣଙ୍କୁ ଟେଷ୍ଟ ବି ଲେଖିଦେବି ମେଡ଼ିସିନ୍ ଦେଇଦେବି ଏବଂ କ'ଣ କ'ଣ ଖାଇବାର ଅଛି କ'ଣ କ'ଣ ନାହିଁ ମୁଁ ଆପଣଙ୍କୁ କହିଦେବି ଠିକ୍ ଅଛି ଆଚ୍ଛା ତା' ହେଲେ କାଲି ଆପଣ ଦଶଟା ବେଳୁ ସକାଳେ ଆସନ୍ତୁ ହଉ ଠିକ୍ ଆଜ୍ଞା ଆଜ୍ଞା